ରୋଷେଇ କରିବା ସମୟରେ ବିଭିନ୍ନ ବାସନ କୁସନ ଦରକାର ହୋଇଥାଏ ହାଣ୍ଡି କଡ଼େଇ ଥାଳି ଚଟୁ କେଟ୍ଲି ଗିଲାସ ଆଉ ବିଭିନ୍ନ ପ୍ରକାର ଜିନିଷ ଦରକାର ହୁଏ ଆମେ ଯେତେବେଳେ ଭାତ ରୋଷେଇ କରିବା ଆମକୁ ହାଣ୍ଡି ଚଟୁ ଭାତ ଘୋଡ଼ାଇବା ପାଇଁ ଢାଙ୍କୁଣୀ ଦରକାର ଆଉ ଯେତେବେଳେ ଆମେ ତରକାରୀ ରୋଷେଇ କରିବା ତା'ପାଇଁ କଡ଼େଇ କଡ଼େଇକୁ ତରକାରୀକୁ ଘୋଡ଼ାଇବା ପାଇଁ ଢାଙ୍କୁଣୀ ଏବଂ ଚଟୁ ମଧ୍ୟ ଦରକାର ଆଉ ଯେତେବେଳେ ଚା' କରିବା କେଟ୍ଲିରେ ଆମେ ଚା' କରିଥାଉ ବିଭିନ୍ନ କାମ କରିବା ପାଇଁ ବିଭିନ୍ନ ବାସନ ସବୁ ରହିଛି ଯେଉଁ ପ୍ରକାର ରୋଷେଇ କରିବ ସେହି ପ୍ରକାରର ସବୁ ବାସନଗୁଡ଼ିକ ରୋଷେଇ ଘରେ ବ୍ୟବହାର କରିଥାଉ